ମୁଖ୍ୟତଃ ମୋତେ ଅନେକ ସମୟରେ ପରିଦର୍ଶନ କରିବାକୁ ବହୁତ ଭଲ ଲାଗେ ଏବଂ ମୋର ଏପରି କିଛି ପ୍ରିୟ ସ୍ଥାନ ଅଛି ଯାହାରେ ମୋତେ ପରିଦର୍ଶନ କରିବାକୁ ବହୁତ ଭଲ ଲାଗେ ଏବଂ ସେହି ସ୍ଥାନଙ୍କ ମଧ୍ୟରେ ମୋତେ ପୁରୀ ଯିବାପାଇଁ ବହୁତ ଭଲ ଲାଗେ ପୁରୀର ବିଚ୍ ବା ସମୁଦ୍ର କୂଳରେ ଏକ ବହୁତ ବା ବହୁତ ଅନନ୍ଦଜନକ ଲାଗେ ସେଠାରେ ଅନେକପ୍ରକାରର ଲୋକ ଅନେକ ପ୍ରକାରର ବ୍ୟକ୍ତି ସମୁଦ୍ରର ମଜା ନେଇଥାନ୍ତି ଏବଂ ତାହାର ଏକ ଅନ୍ୟତମ ମଜା ଲାଗେ ସେହିପରି ଭାବରେ ଆମର ବ୍ରହ୍ମପୁର ସୋନପୁର ବିଚ୍ ମଧ୍ୟ ବୁଲିବା ପାଇଁ ବହୁତ ଭଲ ଲାଗେ କାରଣ ସେଠାରେ ଅନେକ ପ୍ରକାରର ଲୋକ ଆସନ୍ତି ବୁଲନ୍ତି ଖେଳନ୍ତି ଏବଂ ମଜା ନିଅନ୍ତି ଏବଂ ମୋତେ ସେ ଜାଗାକୁ ବହୁତ ଆନନ୍ଦ ସହ ବୁଲିବା ପାଇଁ ଭ୍ରମଣ କରିବା ପାଇଁ ବହୁତ ଭଲ ଲାଗେ କାରଣ ସେହି ଏକ ମାତ୍ର ଜାଗା ସେଥିରେ ଲୋକ ଅନେକ ଫ୍ୟାମିଲି ସହ ସହ ପରିବାର ସହ ବନ୍ଧୁବାନ୍ଧବ ସହ ଆସନ୍ତି ଏବଂ ଭୋଜି ଭାତ କରନ୍ତି ଆନନ୍ଦ ସହ ଆନନ୍ଦର ମଜା ନିଅନ୍ତି ଏବଂ ସେହିପରି ଭାବରେ କୋରାପୁଟର ଦେଓମାଳୀ ରେ ମଧ୍ୟ ବୁଲିଯିବା ପାଇଁ ଏକ ବହୁତ ଭଲ ସ୍ଥାନ ଏବଂ ଦେଓମାଳୀ ର ସାଇଟ୍ ବା କଡ଼ରେ ଏକ ରହିଛି ଆମର ପୋଟିସିଲ ଯାହା ଏକ ହିକ୍ସପୋର୍ଟ ନାମରେ ପରିଚିତ ଏବଂ ମୁଖ୍ୟତଃ ତାହା ନଭେମ୍ବରରୁ ଡିସେମ୍ବର ମାସରେ ଗଲେ ଅନେକ ପ୍ରକାର ସୁବିଧା ପ୍ରାପ୍ତ ହୋଇଥାଏ ସେଥିରେ ଅନେକ ପ୍ରକାରର କ୍ୟାମ୍ପେନ୍ ମଧ୍ୟ ଲାଗିଥାଏ ଯାହାଫଳରେ ଅନେକ ସୁବିଧା ମଧ୍ୟ ହୋଇଥାଏ ରହିବାରେ ଖାଇବାରେ ବୁଲିବାରେ ଅନେକ ସାହାଯ୍ୟ ମଧ୍ୟ ମିଳିଥାଏ ତେଣୁକରି ମୋତେ ଦେଓମାଳୀ ଏବଂ ପୋଟିସିଲ ଯିବାପାଇଁ ମୋତେ ବହୁତ ଭଲ ଲାଗେ ଏବଂ ଅନେକ ସମୟରେ ମୁଁ ମୋର ସାଙ୍ଗସାଥି ବନ୍ଧୁବାନ୍ଧବଙ୍କ ସହିତ ମଧ୍ୟ ସେଠାକୁ ଯାଏ ଏବଂ ଅନେକ ଆନନ୍ଦ ଉପଭୋଗ ମଧ୍ୟ କରିଥାଏ